ଆମେ କୃଷିଜାତୀୟ ଦ୍ରବ୍ୟ ହେଉ ଡାଲିଜାତୀୟ ଦ୍ରବ୍ୟ ହେଉ ଆମେ ଆଗରୁ ଫ୍ରେଶ୍ ଜିନିଷ ପାଇପାରୁନଥିଲୁ ଆମର ସରକାର କରିଦେଲେ ଗୋଟେ ମହାନଦୀରେ ବ୍ରିଜ୍ କରିଦେଲେ ବ୍ରିଜ୍ ସେପଟରୁ ବହୁତ ଜିନିଷ ଫ୍ରେଶ୍ ଜିନିଷ ଆସିପାରୁଛି ପନିପରିବା ହେଉ ଡାଲିଜାତୀୟ ଦ୍ରବ୍ୟ ହେଉ ଆମେ ପାଇପାରୁଛୁ ଆଉ ବହୁତ ସୁବିଧାରେ ବି ପାଇପାରୁଛୁ ଯାହା ହଉ ଏବେ ଆମେ ସବୁ ପ୍ରକାର ଜିନିଷ ଆମେ ଉପଭୋଗ କରିପାରୁଛୁ ଆଉ ଲୋକମାନଙ୍କୁ ବି ଆମେ କହିଦେଉଛୁ ଯେ ଏ ଜିନିଷ ଏଇ ଜାଗାରେ ଆମର ବିକ୍ରୟ ହେଉଛି ଆଉ ବଢ଼ିଆ ଭଲ ଭଲ ଜିନିଷ ଆସୁଛି ଆଉ ଆମେ ସେଗୁଡ଼ା ସବୁ କାର୍ଯ୍ୟରେ ପରିଣତ କରିପାରୁଛୁ ଡାଲିଜାତୀୟ ଦ୍ରବ୍ୟ ହେଲା ବିରି ମୁଗ କୋଳଥ ହରଡ଼ ଏସବୁ ଜିନିଷ ଆମେ ପାଇପାରୁଛୁ ଆଉ ପନିପରିବା ସବୁ ପ୍ରକାର ଭଲ ଦରରେ ଆମେ ପାଇପାରୁଛୁ